ମାଛ ଧରିବାକୁ ଯିବାବେଳେ ଆମେ ବିଭିନ୍ନପ୍ରକାର ଜିନିଷ ଧରିଥାଉ ଯଥା ନିହାତି ତ ଆମ ପାଖରେ ଡ଼ଙ୍ଗା ରହିବ ଡ଼ଙ୍ଗା ସହିତ ଜାଲ ରହିବ ଏବଂ ପାଣି ଉଠେଇବା ମଟର ମଧ୍ୟ ରହିବ ଆଉ ସେଥିରେ କିରୋସିନ ଜାର୍ ମଧ୍ୟ ରହିବ ଆଉ ଆମେ ଖାଇବାପାଇଁ ମଧ୍ୟ ଆମେ ରୋଷେଇ ସରଞ୍ଜାମ ସାଙ୍ଗରେ ନେଇଥାଉ କାରଣ ଆମେ ଏବେ ପାଞ୍ଚ ଲିଟର୍ ଗ୍ୟାସ୍ କିଣିଦେଉ ତା' ସହିତ ପନିପରିବା ଚାଉଳ ଏସବୁ ମଧ୍ୟ ଧରିଥାଉ ଆଉ ତା' ଛଡ଼ା ଆମେ ଦୈନନ୍ଦିନ ଜୀବନରେ ଯାହା ସବୁ ଦରକାର କରୁ ଆମର ବିଭିନ୍ନପ୍ରକାର ପାନ ବିଡ଼ି ମଧ୍ୟ ଧରିଥାଉ ତେଣୁ ଏହି ଯେଉଁ ମାଛ ଧରିବା ପ୍ରଣାଳୀ ମଧ୍ୟ ଏବେ କେତେ ବର୍ଷ ଭିତରେ ପରିବର୍ତ୍ତନ ହୋଇଛି ଯଥା ଆମେ ଆଗରୁ ତିନଦିନ ଚାରିଦିନ ଧରି ମାଛ ଧରିବାକୁ ଯାଉ କିନ୍ତୁ ଏବେ ଆମେ ସଖାଳେ ଗଲେ ସନ୍ଧ୍ୟାବେଳେ ଆସୁଛୁ ଇଏ ହେଉଛି ମାଛ ଧରିବାର ପ୍ରଣାଳୀରେ ପରିବର୍ତ୍ତନ ହୋଇଛି ଏଇଥିପାଇଁ ଆମ ପାଖରେ ବିଭିନ୍ନ ଉନ୍ନତ ବୈଷୟିକ ଜ୍ଞାନ ଆହରଣ ହୋଇଛି ଆଉ ଆମ ପାଖରେ ମୋବାଇଲ୍ ମଧ୍ୟ ପହଞ୍ଚିପାରିଛି ଆମେ ଏଁ ବିଭିନ୍ନ ସରୁ ଜାଲ ମଧ୍ୟ ଆମେ ପହଞ୍ଚିପାରିଛି ଆମେ ସେଗୁଡ଼ିକୁ ବିଭିନ୍ନ ବଜାରରୁ ମଧ୍ୟ କିଣିଥାଉ ଏବଂ ବିଭିନ୍ନ କମ୍ପାନୀ ମଧ୍ୟ ଆମକୁ ଯୋଗେଇଦିଏ ତେଣୁ ଏହି ଯେଉଁ ମାଛ ଧରିବା ପ୍ରଣାଳୀରେ ଆମର ଯେଉଁ ପରିବର୍ତ୍ତନ ହୋଇଛି ସେଥିରେ ଆମେ ଟିକିଏ ଅଧିକ ରୋଜଗାର ମଧ୍ୟ କରିପାରୁଛୁ